ମୋର ବଗିଚାରେ ଫୁଲ ଫଳ ଇତ୍ୟାଦି ନାନା ପ୍ରକାର ଜିନିଷ ଲାଗିଛି ମକୁମଲି ସେବତୀ ଗୋଲାପ କନିଅର ମଧୁମାଳତି କେତେ ପ୍ରକାର ଫୁଲ ଗଛ ଲଗେଇଛି ତାକୁ ସବୁ ମୁଁ ଟାଇମ୍ ବାଇ ଟାଇମ୍ ପାଣି ଦିଏ ସବୁ ଗଛମାନଙ୍କୁ ପାଇପ୍ କନେକ୍ସନ୍ ରଖିଛି ପ୍ରତିଦିନ ସକାଳୁ ଉଠିଲା ମାତ୍ରେ ମୁଁ ବଗିଚାରେ ପ୍ରଥମେ ପାଣି ଦିଏ ତା'ପରେ ଦଶ୍ଟା ହେଲେ ଫୁଲ ତୋଳେ ଫୁଲ ନେଇ ଠାକୁରଙ୍କର ପୂଜାରେ ଲଗାଏ ଏବଂ ସନ୍ଧ୍ୟାବେଳେ ପନିପରିବା ତୋଳେ ପନିପରିବା ଗଛରେ ପ୍ରତିଦିନ ସନ୍ଧ୍ୟାରେ ପାଣି ଦିଏ ପନିପରିବା ତୋଳି ନିଜର ଘର ବ୍ୟବହାର କାମ କରେ ଏବଂ ସାାଇ ପଡ଼ିଶା ଲୋକଙ୍କୁ ମଧ୍ୟ ଦିଏ ପନିପରିବା ଆମକୁ କେତେ ସାହାଯ୍ୟ କରେ ପନିପରିବା ବିନା ଆମେ କିଛି ମୁଣ୍ଡ ଚଳିପାରିବା ନାହିଁ ଫୁଲ ଗଛରେ ଠାକୁର ପୂଜା ଏବଂ ଅନ୍ୟାନ୍ୟ ଦେବାଦେବୀ ପୂଜା କରାଯାଏ ବିବାହ ବ୍ରତରେ ମଧ୍ୟ ଫୁଲ ସାହାଯ୍ୟ କରେ ବଗିଚାରେ ପ୍ରତଦିନ ପାଣି ଦେବା ଦ୍ୱାରା ବଗିଚା ପ୍ରଫୁଲ୍ଲିତ ହୋଇ ଉଠେ ତେଣୁ ବଗିଚାକୁ ଆମେ ସ୍ଥିରତା ଭାବ